ମୁଁ ସମ୍ବଲପୁରରୁ ସସ୍ମିତା କହୁଥିଲି ଆପଣ ଜଟଣୀ ରୁ ସୁହାନି କହୁଥିଲେ କି ଆଜ୍ଞା ଖୋର୍ଦ୍ଧା ଜିଲ୍ଲା ବୁଲିବାକୁ ଯିବି କଣ କଣ ଯାଗା ସବୁ ଅଛି ମୋତେ ଟିକେ କହିବେ ସେ ବାବଦରେ ହଁ ସମ୍ବଲପୁର ରୁ ଆସୁଛି ବସ୍ ରେ ଯିବି ବରମୁଣ୍ଡା ଠି ଓଲ୍ହେଇବି ଆଉ ଆଜ୍ଞା ମୋତେ ଟିକେ ବାଟ ଗୁଡ଼ା ଟିକେ ଦେଖେଇ ଦିଅନ୍ତୁ ବାଟ ଗୁଡ଼ା ଜାଣିନି ନା ଆଜ୍ଞା ଆଉ କଣ ଯାଗା ସବୁ ଅଛି କେମିତି ସର୍ଟକଟ ରାସ୍ତାରେ ବୁଲିବାକୁ ପଡ଼ିବ ମୁଁ ଦୁଇ ଦିନ ରହିବି କେଉଁଠି ରହିବା ଖାଇବା ପିଇବା ସୁବିଧା ଟିକେ ସବୁ ଟିକେ ଯୋଗାଇ ଦେବେ ଆପଣ ମୁଁ ଜାଣିନି ନା ସେ ବିଷୟରେ ମନ୍ଦିର ମାନଙ୍କରେ ପ୍ରସାଦ ସେବନ ପାଇଁକା ସୁବିଧା କିଛି ନାହିଁ କି ଆଜ୍ଞା ମୁଁ ପରିବାର ସହ ଯାଉଛି ତ ମୋ ପାଇଁ ଟିକେ ବଡ଼ ରୁମ ଫୁମ ଯୋଗାଡ଼ କରିଦେଲେ ହୁଅନ୍ତା ହଁ କଣ କେତେ ରେଟ ଲାଗିବ ରୁମ ରେ ଆପଣ ଟିକେ ଡିଟେଲସରେ ବୁଝିକି ମତେ ଟିକେ କହିବେ ଆଛା ଧଉଳି କି ଧଉଳି ରୁ ପୁରୀ ଯିବା ପାଇଁକା କେତେ ଟାଇମ ଲାଗିବ କେଉଁଥିରେ ଯିବା ପାଇଁକା ସୁବିଧା ହେବ ଭୁବନେଶ୍ୱର ଧଉଳିଗିରି ଖଣ୍ଡଗିରି ବୁଲିକି ଯାଇ ହେବନି ପୁରୀ ଯିବା ପାଇଁ କା ଟାଇମ ହବନି ତିନି ଦିନ ରହିବି କିଛିଟା ଭଲ ଭଲ ଯାଗା ବାଛିକି ଆପଣ ଜାଣିଥିବେ ଭଲ ଭଲ ଯାଗା ଟିକେ ବାଛିକି ଦେଖେଇ ଦେଲେ ପରିବାର ସହ ଆସିବି ନା ବେଶୀ ଦିନ ରହିପାରିବିନି ହଁ ଖୋର୍ଦ୍ଧା ବରୁଣେଇ ଟିକେ ଦେଖିବାକୁ କେଉଁପଟେ ବାଟ ଟିକେ ଆପଣ ଦେଖେଇ ଦିଅନ୍ତେ ଯିବା ଆସିବା ପାଇଁ କା ବସ୍ ନା ଅଟୋ ଆଜ୍ଞା ବସ୍ ଖର୍ଚ୍ଚ କେତେ ଲାଗିବ ଆଜ୍ଞା ମୁଁ ବରମୁଣ୍ଡା ଠୁ ପହଁଚିକି ଫୋନ କରିବି ଆପଣ ଆସିକି ନେଇଯିବେ ରଖୁଛି ତାହେଲେ ପହଁଚିଲେ ଆପଣଙ୍କୁ ଫୋନ କରିବି ଆଉ